ହ୍ୟାଲୋ ସାର୍ ମୁଁ ପ୍ରଫୁଲ୍ ଜାନି କହୁଛି ଫଡିିକଟରୁ ଭୁଲ ବଶତଃ ମୋର ବିଦ୍ୟୁତ୍ ବିଲ୍ ଏହି ମାସର ପିଙ୍ଗି ଦେଇଛନ୍ତି ତେଣୁ ମୋତେ ବିଲ୍ ପଇଠ କରିବା ପାଇଁ କୌଣସି ବିଲ୍ ନାହିଁ ତେଣୁ ମୋତେ ସେହି କାଗଜପତ୍ର ପୁଣି ପାଇବା ପାଇଁ ମୋତେ କ'ଣ କ'ଣ କରିବାକୁ ପଡ଼ିବ ସେସବୁ ବିଷୟରେ ଟିକିଏ ମୋତେ କହିଦିଅନ୍ତୁ ନହେଲେ ମୁଁ କେମିତି ବିଦ୍ୟୁତ୍ ବିଲ୍ ବାନ୍ଧିପାରିବି ମୋତେ ବାନ୍ଧିବା ପାଇଁ ସେହି ବିଲ୍ ଦରକାର ପଡ଼ିବ ତେଣୁ ଆପଣମାନେ ଟିକିଏ ଏହି ବିଷୟରେ ମୋତେ କହିଦେଲେ ମୁଁ ସେ ସବୁ ବିଲ୍ ବାନ୍ଧିପାରିବି ତେଣୁ ଆପଣମାନେ ମୋତେ ଟିକିଏ ସେହି ବିଷୟରେ କହିଦିଅନ୍ତୁ କ'ଣ କ'ଣ କରିବାକୁ ପଡ଼ିବ କ'ଣ ନ କରିବାକୁ ପଡ଼ିବ ସେ ବିଷୟରେ ସବୁ କହିଥିଲେ ମୁଁ ଆପଣଙ୍କ ଆପଣ ଯେମିତି ହେଲେ ବି ଆପଣ ମୋତେ କହିଦିଅନ୍ତୁ ସେ ବିଷୟରେ ତେଣୁ ମୁଁ ଆପଣଙ୍କୁ କଲ୍ କରିଛି ନ ହେଲେ ମୋର କରେଣ୍ଟ୍ କଟିଯିବ ତେଣୁ ସେ ବିଷୟରେ ମୋତେ ଯେମିତି ହେଲେ ବି ସେ ପରିସ୍ଥିତିରୁ ମୋତେ ବାହାର କରିଦିଅ ବିଦ୍ୟୁତ୍ ବିଲ୍ ଏକ ନକଲ କପି ଆପଣଙ୍କ ଠିକଣାକୁ ମେଲ୍ କରିବାକୁ ଅନୁରୋଧ କରୁଛି ତେଣୁ ଆପଣ ମୋତେ ସେ ମେଲ୍ ଠିକଣାରେ ବିଦ୍ୟତ୍ ବିଲ୍ ମେଲ୍ କରିଦେଲେ ମୁଁ ସେ ବିଦ୍ୟୁତ୍ ବିଲ୍ଟିକୁ କରି ମୁଁ ସେ ବିଦ୍ୟୁତ୍ ବିିଲ୍ ପଇଠ କରିପାରିବି